ଆମ ଅଞ୍ଚଳରେ ଦୁର୍ଘଟଣା ଘଟିଲେ ଶହେ ନମ୍ବର୍ରେ ଫୋନ୍ ଲଗାଇଲେ ପୋଲିସ ଆସିକି ପହଞ୍ଚିଛି କିନ୍ତୁ ସେ ପୋଲିସ ଆସିବା ଲେଟ୍ ହେଇଯାଉଛି ସବୁ ଦୁର୍ଘଟଣା ଲୋକଙ୍କ ହଇରାଣ କରୁଛି ତେଣୁ ମୁଁ ଚାହେ ପୋଲିସ ଟିକେ ଜଲ୍ଦି ଆସୁ ଆମ ଗାଁରେ ପୋଲିସ ଷ୍ଟେସନ ଟିକେ ଦୂରରେ ଥିବାରୁ ପୋଲିସଙ୍କ ଆସିବା ପାଇଁ ବେଶୀ ଅସୁବିଧା ହେଉଛି ତେଣୁ ପୋଲିସ ବି ଆମ ଗାଁରେ ଟିକେ ପୋଲିସ ଷ୍ଟେସନ ପାଖରେ ହେଲେ ବି ଆମମାନଙ୍କର ଅସୁବିଧା ହେବ କାରଣ ଆମ ଗାଁରେ ବେଶୀ ଡକାୟତ ଚୋର ବେଶୀ ଭର୍ତ୍ତି ହେଇଯାଇଛି ତେଣୁ ପୋଲିସକୁ ଆପ୍ଲିକେସନ୍ ଦେଲେ ପୋଲିସ ପୋଲିସ ମାନେ ଲେଟ୍ କରିଦେଉଛି ସବୁବେଳେ ଠିକ୍ ସମୟରେ ଆମ ଗାଁରେ ଆସୁନାହାନ୍ତି ତେଣୁ ଆମେ ମାନେ ପୋଲିସଙ୍କ ପାଇଁ ବି ହଇରାଣ ହେଉଛୁ ମଝିରେ ମଝିରେ ଆମେ ବ୍ୟସ୍ତ ଯିବା ବ୍ୟସ୍ତ ଯିବା ବାଟରେ ପୋଲିସମାନେ ହେଲମେଟ୍ ପାଇ କିମ୍ବା ଗାଡ଼ିର ସିଟ୍ ବେଲ୍ଟ ପାଇଁ ଆମମାନଙ୍କୁ ଧରିଦଉଛି ଧରିକି ଆମମାନଙ୍କୁ ବେଶୀ ପରିମାଣରେ ପଇସା ମାଗୁଛି କିନ୍ତୁ ଆମେ ମାନେ ଗରିବ ଲୋକ ସବୁବେଳେ ବେଶୀ ପରିମାଣରେ ପଇସା ଦେବା ପାଇଁ ଆମର ଅସୁବିଧା ହେଇଯାଉଛି ତେଣୁ ସେମାନେ ଅଳ୍ପ ମାଗିଲେ ବି ହେଇଥାନ୍ତା କିନ୍ତୁ ସେମାନେ ସବୁବେଳେ ବେଶୀ ଚାର୍ଜରେ ସବୁବେଳେ ବେଶୀ ଚାର୍ଜ ଦଉଛି ସେନୁ ଆମେମାନେ ଚାହୁଁଛୁ ପୋଲିସମାନେ ସବୁବେଳେ ଅଳ୍ପ ଚାର୍ଜରେ ଆମମାନଙ୍କୁ ଛାଡ଼ିଦିଅ କାରଣ ଆମେ ଦୁର୍ଘଟଣା ଘଟିବା ସମୟରେ ଏତେ ଚାର୍ଜ ଦେଲେ ଆମେ ବି ଅସୁବିଧାରେ ପଡ଼ିବୁ କାହାର କେତେବେଳେ ଅସୁବିଧା ହୁଏ କିଏ ବି କହିପାରିବ ନାହିଁ ତେଣୁ ମୁଁ ପୋଲିସମାନଙ୍କୁ କହୁଛି ଆପଣମାନେ ସବୁବେଳେ ଆମର ଅସୁବିଧାରେ ପକାନ୍ତୁ ନାହିଁ